ସବୁ ମଣିଷ ତାଙ୍କର ନିଜ ମୂଳ ସହିତ ସଂଯୋଗ କରିବାକୁ ଚାହିଁଥାନ୍ତି ଯେମିତିକି ନିଜର ପୁରୁଣା ଅତୀତ କଥା କେବେ ଭୁଲି ପାରିନଥାନ୍ତି ସେହିଭଳିଆ ମୋର ବି ଗୋଟିଏ କାହାଣୀ ଅଛି ଯେଉଁଟାକୁ ମୋର ସ୍ମୃତି ହିସାବରେ ମୁଁ ମନେରଖିଛି ମୁଁ ଆମ ଗାଁ ସ୍କୁଲ୍ରେ ପଢ଼ୁଥାଏ ଏବଂ ସେହି ସମୟରେ ଆମେ ତିନିଜଣ ସାଙ୍ଗ ଟିକିଏ ଚଗଲାମି କରି ଦୁଇଟି ଆମ୍ବ ଗଛ ଥାଏ ସେହି ଆମ୍ବ ଗଛ ପାଖରେ ଗୋଟିଏ ବାଡ଼ି ପଡ଼ିଥାଏ ସେ ବାଡ଼ିକୁ ନେଇ ଆମେ ଦୁଇଜଣ ଯାକ ବାହାରିଥିଲୁ ଏବଂ ସେ ବାଡ଼ିକୁ ଆମ୍ବ ଗଛକୁ ଫୋପାଡ଼ିଥିଲୁ ବାଡ଼ିଟି ଆମ୍ବ ଗଛରେ ଲାଖିଯାଇଥିଲା ପରେ ସେ ବାଡ଼ିଟିକୁ ବାହାର କରିବା ପାଇଁ ଗଛରେ ମୋ' ସାଙ୍ଗ ଚଢ଼ିଯାଇଥିଲା ଚଢ଼ିଯାଇଥିଲା ସିନା କିନ୍ତୁ ଆଉ ଓହ୍ଲାଇ ପାରିନଥିଲା ସେ ଓହ୍ଲାଇବା ପାଇଁ ମୁଁ କ'ଣ କରିଥିଲି ମୁଁ ବି ତା' ପଛେ ପଛେ ତାକୁ ଓହ୍ଲାଇ ଆଣିବି ବୋଲି ସେ ଗଛରେ ଚଢ଼ିଯାଇଥିଲି ସେତେବେଳେ ତ ଛୋଟ ପିଲା ବୁଦ୍ଧି ଆଉ ମୁଁ ଜାଣିନଥିଲି ଯେ ମୁଁ ବି ଚଢ଼ିଗଲେ ଆମେ ଦୁଇଜଣ ଯାକ ଓହ୍ଲାଇବୁ କେମିତି ତା'ପରେ କ'ଣ କରିବୁ କ'ଣ କରିବୁ ଭାବି ସେ ଗଛ ଉପରେ ସେମିତି ବସି କାନ୍ଦୁଥିଲୁ ଏବଂ ଗୋଟିଏ ରାତି ସେ ଗଛ ଉପରେ ଆମେ ରହିଯାଇଥିଲୁ ଯେଉଁଟାକି ଘରେ ଚାରିଆଡ଼େ ଖୋଜା ଖୋଜି କରି ପୁରା କାନ୍ଦ ବୋବାଳି ପକାଇଦେଇଥିଲେ ତା'ପର ଦିନ ସକାଳୁ ଲୋକମାନେ ଆସି ଆମକୁ ଉଦ୍ଧାର କରିଥିଲେ ଏହି ସ୍ମୃତିକୁ ମୁଁ କେବେ ଭୁଲିପାରିବି ନାହିଁ